ପହଁରିବାଟା ଗୋଟେ ଏମିତିକା ଜିନିଷ ଯେ ପହଁରିବାଟା ମାନେ ପାଣିରେ ପହଁରି ହବ ଆଉ ପହଁରିବା ଦ୍ୱାରା ଆମମାନଙ୍କର କ'ଣ ହେଇଛି ବୋଲେ ପହଁରିଲେ ଆମମାନଙ୍କର ଦେହ ସୁସ୍ଥ ରହିବ ଆଉ ପହଁରିବାଟା ଆମକୁ ଗୋଟେ ଟ୍ରେନିଂ ନେବାକୁ ପଡ଼ିବ ଆଉ ପହଁରିବାକୁ ହେଲେ ଆମକୁ ଗୋଟେ ବେଶୀ ପାଣି ଥିବା ଜାଗାରେ ପହଁରିଲେ ଆମକୁ ସୁବିଧା ହବ ଆଉ କମ୍ ପାଣିରେ ଯଦି ଆମେ ପହଁରିବା ଆମକୁ ସୁବିଧା ହବ ନାହିଁ ତେଣୁକରି ଆମକୁ ପହଁରିବାକୁ ହେଲେ ଆମକୁ ଗୋଟେ ଗାଇଡ଼ଲାଇନ୍ ଦରକାର ଗୋଟେ କ'ଣ ଜଣେ ପହଁରୁଛି ବୋଲେ ଦେଖନ୍ତୁ ବର୍ଷା ଦିନରେ ଜଣେ ଗୋଟେ ପୋଖରୀରେ ପଡ଼ିଗଲା ଖସିଗଲା ଗୋଡ଼ ତେବେ ସେ ପହଁରା ଶିଖିଥିବ ତେବେ ସ୍ୱିମିଙ୍ଗ ମାନେ ଜାଣିଥିବ ସେ ଆରାମ ସେ ପହଁରିକି ସେ ହିଡ଼ରେ ପହଞ୍ଚି ପାରିବ ଆଉ ପହଁରିବା ଦ୍ୱାରା ତାର ଫ୍ଲେକ୍ସିବିଲ ବଡ଼ି ଶରୀର ଫ୍ଲେକ୍ସିବିଲ ହେଇକି ରହିବ ତେଣୁକରି ପହଁରିବାଟା ହେଲା ଆମର ପାଇଁ ଗୋଟେ ଜରୁରୀକାଳୀନ ଉଦ୍ଦେଶ୍ୟ ତେଣୁକରି ପହଁରବା ନିଶ୍ଚିତ ଭାବରେ ପହଁରିଲେ ଆମେ ପହଁରି ପାର୍ବା ଅନ୍ୟାୟ କିଛୁ ମଧ୍ୟ ଆମେ କରିପାର୍ବା ପହଁରିବା ଦ୍ୱାରା ଆମମାନଙ୍କର କୌଣସି କ୍ଷତିକାର ନାହିଁ ପହଁରିବାଟା ଶିଖିବାଟା ଆମର ଦେହ ପାଇଁ ଗୋଟେ ଗୋଟେ ଉତ୍ତମ ବିଷୟ ଅଟେ ଆଉ ଆମେ ଯେକୌଣସି ଗୋଟେ ଜଣେ ପହଁରବାଟା ଶିଖିନଥିବ ସେ ଯଦି ପାଣିରେ ବୁଡ଼ି ଯାଉଥିବ ଯଦି ଆମେ ତାହାକୁ ଉଦ୍ଧାର କର୍ବାର ଅଛି ବୋଲେ ଆମେ ନିଜକୁ ପହଁରିବାଟା ଶିଖିଥିଲେ ଆମେ ତାରୁ ଆମେ ଉଦ୍ଧାର କରିପାର୍ବା ତାକୁ ଆଉ ଆମେ ଉଦ୍ଧାର କରିପାର୍ବା ପହଁରାରୁ ଆମେ ତାକୁ ବଞ୍ଚେଇ ପାର୍ବା